ଆମେ ଆଇନ ଅଧିକାରୀଙ୍କ ଯୋଗୁଁ ଏତେ ଅସୁବିଧାର ସମ୍ମୁଖୀନ ହେଉଛି ଯେ କହିଲେ ନ ସରେ ପ୍ରଥମ ହେଲା ଓକିଲ ଓକିଲ ପାଖକୁ ଗୋଟେ କେସ୍ ନେଇ ଯାଇଥିବା କିମ୍ବା ଆମର ଜମିର ଗୋଟେ କେସ୍ ସେଇଟା ନେଇକି ତାଙ୍କ ପାଖକୁ ଦେଖାକରିବା ପାଇଁ ଯାଇଥିବା ସେମାନେ କହିବେ ଏତିକି ଟଙ୍କା ଦିଅ ତାଙ୍କ ମନ ଇଚ୍ଛା ଟଙ୍କାର କହିବେ ତ ଆମେ ଗରିବ ଲୋକ ଏତେ ଟଙ୍କା ଆମ ପାଖରେ କୁଆଡ଼ୁ ଆସିବ ସେମାନେ ସେମିତି କିଛି ବୁଝିବେ ନାହିଁ ତାଙ୍କ ମନ ଇଚ୍ଛା ରେଟ୍ ଲଗାଇବେ ଆଉ ସେଇ କେସ୍ଟାକୁ ବର୍ଷେ ଦେଢ଼ ବର୍ଷ ଲେଖା ଡେଟ୍ ଉପରେ ଡେଟ୍ ଦେଇକି ଚଲାଇଥିବେ ଲାଷ୍ଟରେ କାମ ତ କିଛି ହବନି ଖାଲି ପଇସା ଦେଇଦେଇ ଆଉ ଯେତିକି ଗରିବ ଆମେ ହେଇ ନଥିବା ତାଠୁ ଆହୁରି ଡବଲ୍ ଗରିବ ହେଇଯାଉଛେ ଓକିଲମାନଙ୍କ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହଉଛେ ତା'ପରେ ଆସିଲା ପୋଲିସ ପୋଲିସ ପାଖକୁ ଆମେ ଧରିନିଅ ଗାଁରେ ଗୋଟେ ଗଣ୍ଡଗୋଳ ହେଇଥିବ କି ଯାହା ହେଇଥିବ ତା'ର ସମାଧାନ ପାଇଁ ଆମେ ଯାଇଥିବୁ ତ ସେମାନେ ଅନ୍ୟ ପକ୍ଷରୁ ପଇସା ନେଇ ଯାହାର ଦୋଷ ନଥିବ ତା ଉପରେ ଦୋଷ ଲଦି ଦେବେ ଆଉ ସମାଧାନ କରିକି ଇଏ କରିଦେବେ ସେଥିପାଇଁ ଆମ ଦେଶର ପୁରା ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ପୋଲିସ ଯୋଗୁଁ ତାଙ୍କର ଅଧିକାର ସେମାନେ ଠିକ୍ ଜାଗାରେ ନ ଲଗାଇ ଅଲଗା ଅର୍ଥରେ ସବୁ ସଦାବେଳେ ତାଙ୍କର ସେମାନେ ଫାଇଦା ପାଇଁ ଦେଖୁଛନ୍ତି ସେଥିପାଇଁ ଆମ ଗାଁ ଗହଳିରେ ଯେତେ ସବୁ ମାଡ଼ ଗଣ୍ଡଗୋଳ ବହୁତ ହେଉଛି ସେଥିପାଇଁ ରାତି ଆଠଟା ବାଜିଲା ବେଳକୁ ଝିଅ ବୋହୂ କେହି ଘରୁ ବାହାରି ପାରୁନାହାନ୍ତି ସେମାନେ ଯଦି ଠିକ୍ ଥାନ୍ତେ ଆଜି ଏତେ ସବୁ ଦୁର୍ନୀତି ହେଇନଥାନ୍ତା ତାହାରି କାରଣ ହେଉଛି ପୋଲିସ ପୋଲିସ ଯଦି ଠିକ୍ ଥାଆନ୍ତା ତାହେଲେ ଆମ ଦେଶ ସବୁ ପୁରା ଭଲରେ ଥାନ୍ତେ ତାଙ୍କ ଡିଉଟି ଠିକ୍ ସେ କରିପାରୁନାହାନ୍ତି ଖାଲି ପଇସା ଲୋଭରେ ସବୁ ଡିଉଟି କରୁଛନ୍ତି କାହା ପାଖରୁ ଏତିକି ଟଙ୍କା ନବା କାହା ପାଖରୁ କ'ଣ କରିବା ସଦାବେଳେ ଖାଲି ୟା ତା ପଛରେ ଖାଲି ପଇସା ପଛରେ ହିଁ ଗୋଡ଼ାଇଲେ ଯଦି ଡିଉଟି ଭଲସେ କରିଥାନ୍ତେ ଆମ ଦେଶରେ ଏଇନା ଆଜି କେତେ ଆଗରେ ଥାଆନ୍ତା ତା'ପରେ ଆମର ପଞ୍ଚାୟତ ଅଧିକାରୀ ମାନେ ଆମର ସରପଞ୍ଚ ବି ଏଲ ଡବ୍ଲୁ ବି ଆର ଏସ୍ ତାଙ୍କ ପାଇଁ ଗୋଟେ ଷାଠିଏ ବର୍ଷର ବୁଢ଼ା ଭତ୍ତା ପାଇଁ ଆପ୍ଲାଏ କରିଥିବ ସେ ଦଶଥର ଦେଇଥିବ ସେ ପଞ୍ଚାୟତ ତାଙ୍କ କାଗଜ ଟି ହଜାଇ ଦେଇଥିବେ କିସ କରିଥିବେ ତାଙ୍କର ସତୁରି ବର୍ଷ ହେଇଯାଇଥିବ କିନ୍ତୁ ତାଙ୍କ ଭତ୍ତା ମିଳିନଥିବ ତାଙ୍କର ସବୁ ଯଦି ଭଲସେ କାମ କରିଥାନ୍ତେ ତାହେଲେ ଷାଠିଏ ବର୍ଷରେ ହିଁ ତାଙ୍କୁ ଭତ୍ତା ମିଳିଯାଇଥାନ୍ତା ନହେଲେ କହୁଛନ୍ତି ଯେ ଭତ୍ତା କରିଦେବା ଆମକୁ ଏତିକି ଟଙ୍କା ଦିଅ ଲୋନ୍ ଆମେ କରିବାନି ଯେମାନେ ଯେଟା ପାଇବା କଥା ସେଇମାନଙ୍କୁ ଯଦି ସେଇଟା ମିଳିବା ମିଳିଥାନ୍ତା ତାହେଲେ କେତେ ବଢ଼ିଆ ହେଇଥାନ୍ତା କିନ୍ତୁ ସେଗୁଡ଼ା ସବୁ ମିଳୁନାହିଁ କେହି ରାସନ କାର୍ଡ଼ କରୁଥିବ ତାଙ୍କର ମେମ୍ବର୍ ଚାରି ଜଣ ଥିବେ ତ ସେଇ ଭିତରୁ ଦୁଇ ଜଣ ପାଇବେ ଆଉ ଦୁଇ ଜଣ ପାଉନଥିବେ ସେଠିକି ଯାଇ ଯାଇ କମ୍ପ୍ଲେନ୍ କରି କରି ସେମାନେ କିଛି ଶୁଣିବେନି କହିବେ ନା ଏଇଟା ହେଇପାରୁନି କି ସେଇଟା ହେଉନି କି ବହୁତ ଅସୁବିଧାର ସମ୍ମୁଖୀନ ହଉ କରାଉଛନ୍ତି